ହଁ ଜୁହାର୍ ଜୁହାର୍ ଆସ ଆସ ବସ ହଁ ଦେଖ କେନ୍ତା ପସନ୍ଦ୍ ଲାଗୁଛେ କହ ହଁ ହଁ ଆଉ ନୂଆଖାଇ ଲାଗି ଘିନିଆସିଛ କେଁ ନୂଆଖାଇ ଲାଗି ଘିନିଆସିଛ କେଁ ହଁ ସମସ୍ତଙ୍କର୍ ଲାଗି ନବ ହଉ ଠିକ୍ ଅଛେ ଆଉ ଦେଖ ଇ ଶାଢ଼ୀମାନେ କେନ୍ତା ଅଛେ ହଁ ଦେଖ ଭଲ୍ ଲାଗୁଛେ ହଁ ବାହାର୍ କରୁଛେଁ ରୁହ ଭଲ୍ ଅଛେ ଇଟା ହଁ ହଁ ହେ ରେଡ୍ କଲର୍ଟା ଟିକେ ଦେଖତ କେନ୍ତା ଅଛେ ନେବ ଏଇଟା ହୁଁ ଦେଖ ହଁ ଆସ ଆଜି ହଁ ଆଉ ତୁମର୍ ଛୁଆମାନ୍ଙ୍କର୍ ଲାଗି ନେବ କେନ୍ତାଟା ଦେଖ୍ବ

ହଁ ହଁ ଦେଖ ଏ ବ୍ଲୁ କଲ୍ରଟା ଭଲ୍ ଅଛେ ହଁ ହଁ ହଁ ଇଟା ବାହାର କରୁଛେଁ ଦେଖ ଇ ଭିତ୍ରୁ ବାଛ ହଁ ହଁ ସେ ବ୍ଲାକ୍ କଲର୍ ଶାର୍ଟ୍ଟା ଦେଖ ଭଲ୍ ଅଛେ କି ନାଇଁ ହୁଁ ଦେଖ ହଁ ରହ ପୁତୁରା ଅଛେ ବାହାର୍ କରିବ ବୋଲୁଛେଁ ରହ ବାବୁ ସେ ଅରେଞ୍ଜ୍ କଲର୍ ଶାର୍ଟ୍ଟା ଆନ ତ ହଁ ଇ ହ୍ୱାଇଟ୍ଟା ବି ବାହାର୍ କରିଦିଅ ହଁ ଦେଖ କେନ୍ତା ଅଛେ କହ ହଁ ଦେଖ ହଁ ଆଉ ପ୍ୟାଣ୍ଟ୍ କେନ୍ତାର କପଡ଼ା ପ୍ୟାଣ୍ଟ୍ ନବ କି ଜିନ୍ସ୍ ହଁ ହଁ ଏ ବାବୁ ବାହାର୍ କର୍ ତ ରେ ହଁ ଦେଖ କେନ୍ତା ପସନ୍ଦ୍ କରୁଛ ଯେ ଏତେ ଭିତ୍ରୁ କେତେ ସାଇଜ୍ ଅଣ୍ଟା ହଁ ଆଚ୍ଛା ଠିକ୍ ଅଛେ ଦେଖ ଇ ପାଞ୍ଚ୍ଟା ଅଛେ ଏତ୍କି ଭିତ୍ରୁ ବାଛ ଭଲ୍ ଲାଗ୍ବା ବେଲେ ହୁଁ ହଁ ଠିକ୍ ଅଛେ ରହ୍ ଦେଖ ଏଟା ଇଟା ଦେଖ ଭଲ୍ ଅଛେ ଇଟା ସାଇଜ୍ ଭି ଠିକ୍ ଆସ୍ବା ହଁ ରହ ବାହାର୍ କରେଁ ବାହାର୍ କର୍ରେ ବାବୁ ଧୁତି ଗାମୁଛା ଦେଖ ଇଟା ଦେଖ ଭଲ୍ ଭଲ୍ ଅଛି ଡିଜାଇନ୍ ବି ଭଲ୍ ଅଛେ ହଁ ହଁ ଠିକ୍ ଅଛେ ଦେଖ ଇଟା ଦେଖ ହଁ ତ ଏ ଦୁଇ ଭିତ୍ରୁ କେନ୍ଟା ନେବ ହଁ ହଁ ବାଛ ବାଛ ଏ ଭିତ୍ରୁ ବାଛ ହଉ ଠିକ୍ ଅଛେ ଏତ୍କି ନେବେ କି ଆଉ କାଣା କାଣା ଫେର୍ ଦର୍କାର୍ ହଁ ତ ପ୍ୟାକ୍ କରେଇଦେବି ହଁ ଇଟା ବିଲ୍ ହଉଛେ ତିନ୍ହଜାର୍ ଦୁଇ ଶହ ଟଙ୍କା ତ ଦୁଇଶହ ଟଙ୍କା ଛାଡ଼୍ କରିଦଉଛେଁ ତିନ୍ ହଜାର୍ ଟଙ୍କା ଦେବେ ହଉ ଠିକ୍ ଅଛେ ହାଁ ହଁ ହଁ ଭଲ୍ ଚାଲୁଛେ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛେ ଆଜ୍ଞା ଫେର୍ ଆସ୍ବେ ଏଁ